ମୁଁ ଦୌଡ଼ିବାରେ ବହୁତ ପସନ୍ଦ କରେ ଦୌଡ଼ିବାକୁ ମୋର ଖୁସି ବି ଲାଗେ ତେଣୁ ସକାଳୁ ସକାଳୁ ଦୌଡ଼ିଲେ ଯେଉଁ ମନ ପ୍ରଫୁଲ୍ଲ ରହେ ନା ଏଇଟା କୌଣସି ମାନେ ଟ୍ୟାବଲେଟ୍ରେ ବି ଛାଡ଼ିବନି ଆଉ ଦୌଡ଼ିବା ଲୋକ ସବୁବେଳେ ଗୋଟେ ଖୁସିରେ ଥାଏ ଜଗିଙ୍ଗଟା ଯୋ ହୁଏ ସଖାଳୁ ତିନି ଚାରି କିଲୋମିଟର ଜଗିଙ୍ଗ କରିବ ତା'ପରେ ଦୌଡ଼ିବ ସେଇଟା ଗୋଟେ ଅଲଗା ମନ ଖୁସି ରହେ ସେଥିପାଇଁ ଦୌଡ଼ିବାଟା ସବୁବେଳେ ମୋତେ ଭଲ ଲାଗେ ମୁଁ ପ୍ରାୟ ଛୋଟବେଳୁ ରନିଙ୍ଗ କରେ ଖେଳ ଖେଳରେ ମୋର ଭଲ ବି ଲାଗେ ଖେଳିବା ପାଇଁ ଆଉ ହୁସନ ବୋଲ୍ଡ ତାକୁ ତ ମୋତେ ବଢ଼ିଆ ଲାଗେ ଆଉ ଓଡ଼ିଆରେ ବି ଓଡ଼ିଶାରେ ବି ବହୁତ ଧାବିକା ମାନେ ଅଛନ୍ତି ଏବେ ବି ୟୁଟ୍ୟୁବ୍ ଦେଖିଲା ବେଳକୁ ମୁଁ ଦୌଡ଼ାଦୌଡ଼ି ଯେଉଁ କରୁଥାନ୍ତି ଝିଅ ପୁଅ ଗୁଡ଼ାକ ସେଇଟା ଖୁସି ଲାଗେ ମାନେ ଗୋଟେ ଇଣ୍ଟରେଷ୍ଟ ରହିବା କଥା ଆଉ

ସୁସ୍ଥ ମନ ରହିଲେ ସବୁ ଭଲ ନା କାରଣ ମଣିଷ ସବୁବେଳେ ଟେନସନ୍ରେ ରହେ ସଖାଳୁ ସଖାଳୁ ଯଦି ଟିକେ ମନ ପ୍ରଫୁଲ୍ଲ ରହିବ ତା'ହେଲେ ଗୋଟେ ଖୁସି ରହେ ଆଉ